ବର୍ଷ ବର୍ଷ ଧରି ଆମେ ଧାନ ମୁଗ ବିରି ଯାହାକି ଅନ୍ୟାନ୍ୟ ଚାଷୀ ହେଉ ଆମେ ପ୍ରଥମେ ବଳଦ ମଧ୍ୟମରେ ଚାଷ କରୁଥିଲୁ ଏବେ ଆମେ ଟ୍ରାକ୍ଟର ସାହାଯ୍ୟରେ ମଧ୍ୟ ଚାଷ କରି ପାରୁଛୁ ଯାହା ଦ୍ୱାରା ପୁରାତନ କାଳରେ ମଇ ଖେଲୁଆ ଓ ଅନ୍ୟ ପ୍ରକାର ସାହାଯ୍ୟ ଅଛି ଓ ଲୁହା ସେତେବେଳେ ମଧ୍ୟରୁ ଲୁହା ସାହାଯ୍ୟରେ ଆମେ ଅନେକ ପ୍ରକାର ଚାଷ ଓ ମଇ ଦେଉଥିଲୁ ଓ ପୁରାତନ କାଳରେ ଗୋବର କୁକୁଡ଼ା ଖତକୁ ଆମେ ସାର ଭାବରେ ବ୍ୟବହାର କରୁଥିଲୁ ଏବେ ପାରମ୍ପରିକ ଭାବରେ କାଳରେ ଟ୍ରାକ୍ଟର ମାଧ୍ୟମରେ ଆମେ ସାହାଯ୍ୟ କରିପାରୁଛୁ ଓ ରାସାୟନିକ ଔଷଧ ଭାବରେ ଆମେ ମେସିନ୍ ସାହାଯ୍ୟ ଦ୍ୱାରା ଆମେ ପୂର୍ବ ଅପେକ୍ଷା ଅଧିକ ମଧ୍ୟ ଫସଲ ପାଇପାରୁଛୁ ଯାହା ଦ୍ୱାରା ଖୁବ୍ କମ୍ ସାହାଯ୍ୟରେ ଆମେ ମଧ୍ୟ କମ୍ ପରିଶ୍ରମ କରି ଅଧିକ ଫସଲ ଉତ୍ପାଦନ କରି ପାରୁଛୁ